ହଁ ଆମ ସରକାରୀ ପଦକ୍ଷେପ ଆଚ୍ଛା ଆମର ଏଇ ମିଶନ ଶକ୍ତି ଯେମିତି ଏ ମହିଳାମାନଙ୍କୁ ସୁଅଧିକାର ଦେଇଛି ବା ରୋଜଗାର କରିବା ପାଇଁ ସୁଯୋଗ ସୁବିଧା ଦଉଛି ଏହିସବୁ ଆଉ ରହିଲା ଆମର ଜିଲ୍ଲା ଜନ ମଙ୍ଗଳକାରୀ ସଂସ୍ଥା ମାନ ଅଛି ଆଉ ରହିଲା ସହରାଞ୍ଚଳ ସ୍ଥାନୀୟ ସୁରକ୍ଷା ମଞ୍ଚ ଯେମିତି ଅଛି ତ ଏସବୁ ଆମ ଅଞ୍ଚଳରେ ଭଲ କାମ ସବୁ କରୁଛନ୍ତି ଆଉ ରହିଲା ଆମର ଏ ସବୁ ବିଭିନ୍ନ ପ୍ରକାରର ସଂସ୍ଥା ମାନ ଆସଛି ଏ ଚାଷ ବାସ କରିବା ପାଇଁ ଚାଷୀମାନଙ୍କୁ ସହାୟତା କରୁଛନ୍ତି ଯେମିତିକି ସେମାନଙ୍କୁ ସବୁ ଚାଷ ବିଷୟରେ ଭଲ ଭଲ ଉପାଦୟ ତଥ୍ୟ ମାନ ଦଉଛନ୍ତି କେଉଁ ଚାଷ କଲେ ଅଧିକ ଲାଭବାନ ହେଇପାରିବ ସେ ବିଷୟରେ ବି ଶିକ୍ଷା ଦଉଛନ୍ତି ଆଉ ଏମିତିକି ଏହି ସବୁ ମହିଳାମାନଙ୍କୁ ବି ବିଭିନ୍ନ ପ୍ରକାରର ହସ୍ତତନ୍ତ ବାହାର କାରୁକାର୍ଯ୍ୟ ବା ହସ୍ତଶିଳ୍ପ କରିବା ପାଇଁ ସେମାନଙ୍କୁ ବି ବହୁତ ଶିକ୍ଷା ଦଉଛନ୍ତି ସରକାରୀ ତରଫରୁ ଆଉ ତାଙ୍କୁ ବି ଲୋନ୍ଫୋନ୍ ମିଳୁଛି ଏଇ ଲୋନ୍ ଆଣିକରି ସେ ବି ସବୁ ବହୁତ ପ୍ରକାରର କାର୍ଯ୍ୟ କରୁଛନ୍ତି ତେଣୁ ଆମ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ସରକାରୀ ପଦକ୍ଷେପ ଗୁଡ଼ିକ ବହୁତ ଭଲ କାର୍ଯ୍ୟରେ ଆସୁଛି